ମଣିଷ ଜୀବନରେ ଖାଦ୍ୟ ସହିତ ଖେଳର ମଧ୍ୟ ଗୁରୁତ୍ଵ ରହିଛି ତେଣୁ ବିଭିନ୍ନ ଅଞ୍ଚଳରେ ବିଭିନ୍ନପ୍ରକାର ପାରମ୍ପରିକ ଖେଳ ମଧ୍ୟ ରହିଛି ଯଦି ଆମେ ଦେଖିବା ଆମ ଅଞ୍ଚଳରେ ପାରମ୍ପରିକ ଖେଳ ଭିତରେ କବାଡ଼ି ହେଉଛି ମୁଖ୍ୟ ଆଉ କବାଡ଼ିଟି ବର୍ଷରେ ପ୍ରାୟ ଦୂର୍ଗା ପୂଜା ଆଉ ଆମର ରଜ ଏଥିରେ ଖେଳାଯାଏ ଆଉ ସେହି ଖେଳ ଖେଳରେ ପ୍ରାୟ ଗ୍ରାମର ବହୁତ ଯୁବକ ଯୁବତୀ ଭାଗ ନେଇଥାନ୍ତି ଏବଂ ଏହାକୁ ବହୁ ଗରୁତ୍ଵର ସହିତ ମଧ୍ୟ ଖେଳିଥାନ୍ତେ କାରଣ ସେଥିରେ ବହୁତ ପୁରସ୍କାର ମଧ୍ୟ ଥାଏ ଶିଲ୍କପ୍ ଥାଏ ତେଣୁ ଏହି ଯେଉଁ କବାଡ଼ି ଖେଳଟି ସାଧାରଣତଃ ରଜବେଳେ ଖେଳାଯାଇଥାଏ ଆଉ କବାଡ଼ି ଖେଳ ପାଇଁ ତା' ପୂର୍ବରୁ ପୂର୍ବ ପ୍ରସ୍ତୁତି ହୋଇଥାଏ ସେଥିରେ ବହୁତଗୁଡ଼ାଏ ଖେଳ ଟିମ୍ ବାହାରୁ ଆସିଥାନ୍ତି ଏବଂ ସେମାନଙ୍କ ରହିବା ବ୍ୟବସ୍ଥା ଖାଇବା ପିଇବା ବ୍ୟବସ୍ଥା ମଧ୍ୟ କରାଯାଇଥାଏ ଆଉ ସେଥିପାଇଁ ଅନ୍ୟାନ୍ୟ ରାଜ୍ୟର ଲୋକମାନେ ମଧ୍ୟ ଏଠାକୁ ଆସିଥାନ୍ତି ଦେଖିବାକୁ ଏବଂ ଅନ୍ୟାନ୍ୟ ରାଜ୍ୟରୁ ଟିମ୍ ମଧ୍ୟ କବାଡ଼ି ଦଳ ମଧ୍ୟ ଆସିଥାନ୍ତି ଖେଳିବା ପାଇଁ ଏହାକୁ ଖେଳିବା ପାଇଁ ହେଲେ ଗୋଟେ ପଡ଼ିଆରେ ଚାରିପଟ କଭର୍ କରିକି ଓ ଚାରିପଟେ ଚେୟାର୍ ଟେବୁଲ୍ ପଡ଼ିଥାଏ ଏବଂ ମଝିରେ ଗୁଳ କଟାଯାଇଥାଏ କଟାଯାଇକି ସେଇଠି ପାଞ୍ଚ ପାଞ୍ଚ ଜଣ ଗୋଟେ ଗୋଟେ ଟିମ୍ରେ ଖେଳନ୍ତି ଆଉ ଏହି ଖେଳିଲା ଭିତରେ ଭାରି ମଜାର ଜିନିଷ ହେଉଛି ଯେତେବେଳେ ଗୋଲ୍ ଦିଆଯାଏ ସେତେବେଳେ ଭାରି ମଜା ଲାଗେ ଏବଂ ଏହି ଖେଳ ଦେଖିବା ପାଇଁ ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଏଠାକୁ ଆସିଥାନ୍ତି ଆଉ ପାରମ୍ପରିକ ଖେଳଗୁଡ଼ିକ ଭିତରେ ଡୁଡ଼ୁ ଆଉ ଛକାପଞ୍ଝା ଖେଳ ଇଏ ମଧ୍ୟ ଗାଁରେ ପିଲାମାନଙ୍କ ଭିତରେ ଖେଳାଯାଇଥାଏ